ଆମ ଦେଶ ଭାରତରେ ପ୍ରାୟତଃ ବହୁତ ଗୁଡ଼ିଏ ଲୋକ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି ସେମାନଙ୍କ ମଧ୍ୟରୁ ମୁଁ ମଧ୍ୟ ଜଣେ କ୍ରିକେଟ୍ ପ୍ରତି ମୋର ଆଗ୍ରହ ବହୁତ ବେଶୀ ଆମେ କ୍ରିକେଟ୍ ଖେଳୁ ମଧ୍ୟ ବହୁତ ବଢ଼ିଆ କ୍ରିକେଟ୍ ଖେଳୁ ଆଉ ବିଭିନ୍ନ ଜାଗାକୁ ଟୁର୍ଣ୍ଣାମେଣ୍ଟ ମାନ ମଧ୍ୟ ଖେଳିଯାଉ ସେଇଠିରେ ବିଭିନ୍ନ ଟିମ୍ମାନଙ୍କ ସହ ମିଶି ଖେଳି ଗୋଟେ ବହୁତ ମଜା ଆସେ ଆନନ୍ଦ ଆସେ ଏବେ କ୍ରିକେଟ୍କୁ ମଧ୍ୟ ବହୁତ ବଢ଼ିଆ ବିଷୟରେ ଦେଖୁ କ୍ରିକେଟ୍ ଯେତେବେଳେ ମ୍ୟାଚ୍ ଆରମ୍ଭ ହୁଏ ଆମେ ସେତେ ଭଲ ପର୍ଯ୍ୟନ୍ତ କିିତକରି ନ ସରିବା ପର୍ଯ୍ୟନ୍ତ ସେଇଠାରୁ ଉଠୁନାହିଁ ଆଉ କ୍ରିକେଟକୁ ଆମେ ଲାଇଭ ଦେଖୁ ଟି ଭି ମାଧ୍ୟମରେ ଦେଖୁ ଯଦି ଏକୁଟିଆ ଦେଖୁଛନ୍ତି ତ ମଜା ନାହିଁ କିଛି ପାଖରେ ଯଦି ପରିବାର ଲୋକେ କିମ୍ବା ଯଦି ସାଙ୍ଗମାନେ ଅଛନ୍ତି ତାହେଲେ ଏହା ଆପଣଙ୍କୁ ମ୍ୟାଚ୍କୁ ଦେଖିବାର ମଜା ବ ଦୁଇଗୁଣିତ କରିଥାଏ କ୍ରିକେଟ୍ ପ୍ଲେୟାରଙ୍କ ଉତ୍ସାହ ବଢ଼େଇବା ପାଇଁ ଚିୟର କରିବା ତାଙ୍କ ଯଦି ଆଉଟ୍ ହେଲେ ତାଙ୍କ ଦୁଃଖରେ ଦୁଃଖି ହେବା ଏସବୁ ଅନେକ ଗୁଡ଼ିଏ ଅନୁଭୂତି ଦେଖିବାକୁ ମିଳେ ଏବଂ ମଜା ମଧ୍ୟ ଆସେ